ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତର ସବୁକିଛି ପ୍ରାୟ ଅଲଗା ଭାଷା ହିସାବରେ ଯଦି ଆମେ ଦେଖିବା ସବୁବେଳେ ଉତ୍ତର ଭାରତରେ ଦକ୍ଷିଣ ଭାରତରେ ଦକ୍ଷିଣ ଭାରତ ସବୁବେଳେ କଠିନ ଭାଷା ବ୍ୟବହାର କରିଥାଏ ହେଲେ ଉତ୍ତରଭାରତର ଭାଷା ବହୁତ ସରଳ ଉତ୍ତର ଭାରତର ମାନେ ଦକ୍ଷିଣ ଆମର ଯେଉଁ ରହୁଛି ଦକ୍ଷିଣ ଭିତରେ ଭାଷାର ପ୍ରୟୋଗରେ ଆମର ଦକ୍ଷିଣ ଭାରତରେ କ'ଣ ହେଉଛି ସେମାନେ ଏତେ କଠିନ ଭାଷା ବ୍ୟବହାର କରୁଛନ୍ତି ଯାହାକୁ ଆମେ ବୁଝିବା ପାଇଁ ଟିକେ କଷ୍ଟ ହୁଏ କିନ୍ତୁ ଉତ୍ତର ଭାରତରେ ସାଧାରଣତଃ ଭାବରେ ହିନ୍ଦୀ ଭାଷାର ବ୍ୟବହାର କରୁଛନ୍ତି ସେଥିପାଇଁ ଦକ୍ଷିଣ ଭାରତର ଭାଷାକୁ ଆମେ ବୁଝିବା ପାଇଁ ଆମକୁ ବହୁତ ସହଜ ହୋଇଥାଏ ଭାରତର ଦକ୍ଷିଣ ଭାରତ ଉତ୍ତର ଭାରତ ମଧ୍ୟରେ ଯଦି ଖାଦ୍ୟର ପାର୍ଥକ ଦେଖିବା ଖାଦ୍ୟର ବି ବହୁତ ଗୁଡ଼େ ଖାଦ୍ୟ ତାଙ୍କ ଦକ୍ଷିଣ ଭାରତ ଆଉ ଉତ୍ତର ଭାରତ ଭିତରେ ବହୁତ ଗୁଡ଼େ ଅଲଗା ଅଲଗା ଖାଦ୍ୟ ରହୁଛି ଯେମିତିକି ଆମର ଦକ୍ଷିଣ ଭାରତର ଖାଦ୍ୟ ଖଟାପାଣି ଏବଂ ଦୋସା ହୋଇଥାଏ ସେମାନେ ଦୋସା ଇଟିଲି ଖଟାପାଣି ଏସବୁ ଖାଇବା ପାଇଁ ସେ ତାଙ୍କର ଲୋକ ବହୁତ ବେଶି ପସନ୍ଦ କରିଥାନ୍ତି କିନ୍ତୁ ଆମର ପୋଷାକକୁ ବି ଯଦି ଆମେ ଦେଖିବା ବି ବେଶଭୂଷା ପୋଷାକ ସେରା ବି ବହୁତ ରଙ୍ଗ ଢଙ୍ଗର ଦୁଇ ଦୁଇ ଜଣ ବ୍ୟବହାର କରୁଛନ୍ତି ଯଦି ଆମେ ଦକ୍ଷିଣ ଭାରତ ଏବଂ ଉତ୍ତର ଭାରତର ପୋଷାକ ବି ଦେଖିବା ପୋଷାକରେ ବି ବହୁତ ଗୁଡ଼େ ଆମର ଅଲଗା ଅଲଗା କିସମର ପୋଷାକ ଦେଖିବା ପାଇଁ ମିଳେ ଯେମିତି ଆମର ଦକ୍ଷିଣ ଭାରତରେ ଆମର ପ୍ୟାଣ୍ଟ ସାର୍ଟ ଏସବୁ ଜିନିଷ ଗୁଡ଼ା ପିନ୍ଧୁଥିବା ବେଳେ ଅନ୍ୟପଟେ ଧୋତି ଲୁଗା ଧଳା କଲର୍ର ଧଳା ରଙ୍ଗର ସେସବୁ ଜିନିଷର ବ୍ୟବହାର ବି ସେ କରୁଛନ୍ତି ତ ଆମର ଖାଦ୍ୟ ଆଉ ରହିଲା ଆମର ବେଶଭୂଷା ଏହା ବହୁତ ଅଲଗା ପ୍ରକାର ଦକ୍ଷିଣ ଭାରତ ଓ ଉତ୍ତର ଭାରତର ସେହିପରି ରାଜନୀତି କ୍ଷେତ୍ରରେ ଯଦି ଆମେ ଦେଖିବା ପ୍ରାୟ ସମାନତା ଦେଖିବାକୁ ମିଳେ ସାକ୍ଷରତା କ୍ଷେତ୍ରରେ କିଛିଟା ଫରକ ପଡ଼େ ହେଲେ ବି ପ୍ରାୟ ଦୁଇ ଦେଶ ଭିତରେ ସମାନ ଭାବରେ ରୁହେ ବିଶେଷ କିଛି ଆମେ ପରିଵର୍ତ୍ତନ ଦେଖିବାକୁ ମିଳୁନା ଆଉ ବିଦ୍ୟାର୍ଥୀ ମାନଙ୍କ କଥା ଯଦି ଆମେ କହିବା ବିଦ୍ୟାର୍ଥୀ ମାନଙ୍କୁ ଦୁଇ ପ୍ରକାର ସମାନ ଭାବରେ ଦେଖାଯାଏ ସମାନ ଭାବରେ ତାଙ୍କୁ ସୁଯୋଗ ମିଳେ ପାଠ ପଢ଼ିବା ପାଇଁ ହେଉ କି ତାଙ୍କର ଚାକିରୀ ବ୍ୟବସାୟ ସବୁ କ୍ଷେତ୍ରରେ ମଧ୍ୟ ସମାନ ସୁଯୋଗ ତାଙ୍କୁ ମିଳିଥାଏ